ହଁ ଟିକେ ବୟସ୍କ ଲୋକଙ୍କୁ କେମିତି ଟିକେ ସମ୍ମାନ ଦେଖେଇକି କଥାବାର୍ତ୍ତା କରନ୍ତି ସେମାନେ ବି ଜାଣୁନାହାନ୍ତି ଆଉ ଆପଣ ଟିକେ ତାଙ୍କୁ କୁହନ୍ତୁ କେମିତି ଭଲ ବ୍ୟବହାର ଦେଖେଇ ଲୋକଙ୍କ ସହିତ କଷ୍ଟମରଙ୍କ ସହିତ କେମିତି ସବୁ ବ୍ୟବହାର ଦେଖେଇକି ମାଲ୍ ଦେଇକି ଯିବେ ସେ କଥା ଆପଣ ଟିକେ ତାଙ୍କୁ ଟିକେ ଶିଖାନ୍ତୁ